ଆଜିକାଲି ଦୁନିଆରେ ପ୍ରାୟ ଲୋକ ମୋବାଇଲ୍ର ବ୍ୟବହାର କରିଥାନ୍ତି ଏବଂ ମୁଁ ମଧ୍ୟ କରେ ମୋବାଇଲ୍ର ବ୍ୟବହାର ମାଧ୍ୟମରେ ମୁଁ ନିଜକୁ ଏଣ୍ଟର୍ଟେନ୍ମେଣ୍ଟ୍ ଫିଲ୍ କରେ ଆଉ ତା'ର ମାଧ୍ୟମ ହେଉଛି ସୋସିଆଲ୍ ମିଡ଼ିଆ ଯେତେବେଳେ ମୁଁ ସୋସିଆଲ୍ ମିଡ଼ିଆ ଓପେନ୍ କରେ ପ୍ରାୟ ସମୟରେ ରିଲ୍ସ୍ କିମ୍ବା ସର୍ଟ୍ସ୍ ଭିଡ଼ିଓ ଦେଖିଥାଏ ଯାହାଦ୍ୱାରା ନିଜକୁ ଖୁସି ମଧ୍ୟ ଅନୁଭବ କରିଥାଏ ଏବଂ ମୋଷ୍ଟ୍ ଅଫ୍ ଦ ଟାଇମ୍ ମୁଁ ଟିକିଏ ଖୁସିରେ ଥାଏ ଆଉ ସୋସିଆଲ୍ ମିଡ଼ିଆରେ ପ୍ରାୟତଃ ଡ୍ୟାନ୍ସ ଭିଡ଼ିଓଗୁଡ଼ାକ ମୁଁ ଦେଖେ ଯେମିତିକି କୌଣସି ରିଆଲିଟି ସୋ' କିମ୍ବା କୌଣସି ଏକ କଣ୍ଟେଣ୍ଟ୍ ଲାଇକ୍ କୌଣସି ଗାଁରେ ଯାଇକି ଜଣେ ଡାନ୍ସ କରିଥାଏ କି କୌଣସି ସୋ'ରେ ଦେଖାଇଥାଏ ମୋତେ ସେଗୁଡିକ ଦେଖିବାକୁ ବେଶୀ ଭଲ ଲାଗିଥାଏ ଆଉ ମୁଖ୍ୟତଃ ମୋତେ ପ୍ରାୟ ମୋର ଫେଭରାଇଟ୍ କହିଲେ ଚଳେ ମୁଁ ପ୍ରାୟତଃ ରାଘବ୍ ଜୁଏଲ୍ ଆଉ ସୋଫିଆ ଆନ୍ସାରି୍ ଏବଂ ପ୍ରାୟ ସମୟରେ ମୁଁ ରେମୋ ଡିଶୋଜାକୁ ମଧ୍ୟ ରିଲ୍ସ କିମ୍ବା ସର୍ଟସ୍ରେ ଦେଖିଥାଏ ତାଙ୍କର ଡ୍ୟାନ୍ସ ମୋତେ ନିଜକୁ ଫିଲ୍ ହୋଇଥାଏ ଯେ ଆଉ ମୋର ଏଣ୍ଟର୍ଟେନ୍ମେଣ୍ଟ୍ ମଧ୍ୟ ହୋଇଯାଇଥାଏ ପ୍ରାୟତଃ ମୁଁ ସର୍ଟ୍ସ୍ ଦେଖିଥାଏ ଡେନ୍ସ ଭିଡ଼ିଓ ବି ଦେଖିଥାଏ ବଟ୍ ପ୍ରାୟ ଟାଇମ୍ରେ ମୁଁ ନିଜକୁ ଖୁସି ଅନୁଭବ କରିବା ପାଇଁ ସୋସିଆଲ ମିଡ଼ିଆରେ ଡ୍ୟାନ୍ସ ଭିଡ଼ିଓଗୁଡ଼ାକ ଦେଖିଥାଏ ଯେମିତିକି କୌଣସି କଣ୍ଟେମ୍ପରୀ କୌଣସି ଓଡ଼ିଶୀ ଡ୍ୟାନ୍ସ ଯେମିତି ଆମେ ଓଡ଼ିଶାରେ ବସବାସ କରୁଛୁ ମାନେ ଓଡ଼ିଶାରେ ଡ୍ୟାନ୍ସ ମଧ୍ୟ ମତେ ବହୁତ ଭଲ ଲାଗେ ମୋର ପ୍ରିୟ ତ ସେଥିପାଇଁ ଆଉ ଆଜିକାଲି ସମୟରେ ପ୍ରାୟ ଲୋକ ରିଲ୍ସ୍ ଦେଖିଥାନ୍ତି ଏବଂ ମୁଁ ମଧ୍ୟ ଦେଖିଥାଏ ଆଉ ମୋତେ ରିଲ୍ସରେ ଡ୍ୟାନ୍ସଗୁଡ଼ାକ ଦେଖିବାକୁ ବହୁତ ପସନ୍ଦ